ହ୍ୟାଲୋ ହଁ ଆଜି ଯିବୁ ନାଇଁ କି ବ୍ୟାଙ୍କ ଏତେ ଲେଟ୍ ହେବ ଏମ ଡ଼ି ଆସିବେ ଜାଣିନୁ ନା କ'ଣ ହଁ ଆଜି ଆସିବେ ଜାଣିନୁ କି ତାଙ୍କୁ ଟିକେ ସ୍ୱାଗତ କରିବା ନା ହଁ କେମିତି କ'ଣ କରିବେ ସେଇଟା ନ କହିଲେ ଚଳିବ ହଁ ଆହୁରି ଦେଖେ ଏବେ ଆମ ବ୍ୟାଙ୍କର ଗ୍ରାହକ ମାନେ ସବୁ କମ୍ ଆସୁଛନ୍ତି କାହିଁକି ଆମର ବ୍ୟବହାର ଯୋଗୁ ତାଙ୍କ ସହିତ ଟିକେ ବି ଭଲ ବ୍ୟବହାର କରୁନୁ ହେଲେ ଏବେ ତାଙ୍କ ସହିତ ଟିକେ ଭଲ ବ୍ୟବହାର କରିବାକୁ ପଡ଼ିବ ବୁଝିଲୁ କି ନାଇଁ ତାଙ୍କେ ଆସିଲେ ଟିକେ ଚା ଠା ଚା ଦେବାର ଅଛି ଚା ପିଇବାକୁ ବସିବା ପାଇଁ ଚେୟାର୍ ଦେବାର ଅଛି ତାଙ୍କେ ଛିଡ଼ା ହେଇକି କେତେ ସମୟ ରହିବେ ନା ଚା ଦେବାର ଅଛି ପାଣି ଟିକେ ବଟଲ୍ ଭର୍ତି କରିକି ରଖିବା ସେ କ୍ଲର୍କ ମାନଙ୍କୁ ମାନେ ଯେଉଁ ମାନେ ଆସିବେ କି ନାଇଁ ତାଙ୍କୁ ଟିକେ କହି ଫିଲିଟର୍ ଗୋଟେ ଲଗାଇବା ସେଇଠି ଉଁ ହୁଁ କ'ଣ କହିଲେ ତାଙ୍କେ

କାଇଁ ତୋର କ'ଣ ପାଇଁ ଲେଟ୍ ହେବ ଟିକେ ବ୍ୟାଙ୍କ ଜଲଦି ଯିବା ନା ସାର୍ ତତେ କହିନାହାନ୍ତି ନା କ'ଣ ଆଉ ଦେଖେ ଗ୍ରାହକ ଗ୍ରାହକ କେମିତି ବଢ଼ିବ ଆମ ବ୍ୟାଙ୍କରେ ଏବେ ତ ପୁରା ଦିନକୁ ଦିନ ପୁରା କମି ଯାଉଛନ୍ତି କିଛି ଭାବିଲୁ ନା କ'ଣ ହଁ ସେଇଟା ହେଇଥାଉ କ'ଣ କହିବୁ କିଛି ଭାବିଲୁ ନା କ'ଣ ପ୍ୟାସେଞ୍ଜର୍ ନାଇଁରେ ଗ୍ରାହକ ତୁ ଏଇଠି ଗାଡ଼ି ଚଲଉଛୁ ନା କ'ଣ ହଉ ମୁଁ ତ ରେଡ଼ି ହେଇ ସାରିଲିଣି ତତେ ସେଥିପାଇଁ ଫୋନ୍ କରିଛି ତୁ ରେଡ଼ି ହେଇଛୁ କି ନାହିଁ କେତେବେଳେ ଯିବୁ କ'ଣ ଦଶଟା ବେଳେ ତ ଯିବାର ଅଛି ନା ହଉ ପହଞ୍ଚେ ଆଉ ଟିକେ ଭାବେ ଆଜି ଗ୍ରାହକ ମାନେ ତ ବହୁତ ଆସିବାର ଆସିଲେ ତ ଭଲ ହୁଅନ୍ତା ହଉ ଦେଖେ ଟିକେ କେମିତି କ'ଣ କରିବୁ ସବୁ ତାଙ୍କେ ଆସିଲେ ଟିକେ ଚାହା ଠା ବନାଇ ଦେଲେ ପାଣି ବୋଟଲ୍ ଆଣିଲେ ଫିଲିଟର୍ ଗୋଟେ ଲଗାଇଲେ ଆମେ ତ ପାଣି କେଉଁଠୁ ଆଣି ଦଉ ଫିଲିଟର୍ ଗୋଟେ ଲଗା ହେଲେ ତ ଭଲ ହୁଅନ୍ତା ଫିଲିଟର୍ ଗୋଟେ ଲଗା ହେବ ଏ ସି ଗୋଟେ ଲଗାଇଲେ ଭଲ ହୁଅନ୍ତା ବୁଝିଲୁ କି ନାହିଁ ଫ୍ୟାନ୍ ଚାରିଟା ପାଞ୍ଚଟା ଖଣ୍ଡେ ଲଗାଇ ଦେଲେ ଏ ସି ଗୋଟେ ଲଗାଇ ଦେଲେ ଭଲ ହୁଅନ୍ତା ଏମିତି ଯଦି ନ କରିବା ତାହେଲେ ଆମ ବ୍ୟାଙ୍କରେ ଗ୍ରାହକ ମାନେ କେମିତି ଆସିବେ ତାଙ୍କେ ଯେତେବେଳେ ଆସିଲେ ଆମେ ଆମେ ବ୍ୟାଙ୍କ ବନ୍ଦ କରିକି ପଳାଇଲେ ସେମିତି ହେବ ନାହିଁ ବୁଝିଲୁ କି ନାହିଁ ସବୁ ସମୟରେ ବ୍ୟାଙ୍କରେ ଲୋକ ରହିବାର ଅଛି ବେଶୀ ନାହିଁ ପୁରା ଟୋଟାଲ୍ ତ ସବୁ କମିଗଲେ ଆଉ ତୁ ରେଡ଼ି ହେଇଯା ଆଉ ଦେଖେ ବ୍ୟାଙ୍କରେ ଟିକେ ଧ୍ୟାନ ନ ଦେଲେ ଚଳିବନି କିନ୍ତୁ ହଉ ଠିକ୍ ଅଛି ତୁ ରେଡ଼ି ହେଇକି ଆସେ ମୁଁ ରଖୁଛି ଆଁ ମୁଁ ବି ରେଡ଼ି ହେଇକି ଯାଉଛି